ମୁଁ କହୁନାହାନ୍ତି ଆସିବ ଆପଣଙ୍କର ବ୍ରାଣ୍ଡେଡ଼୍ ଦରକାର ନା ସେମତି ନନ୍ ବ୍ରାଣ୍ଡେଡ଼୍ ଚଳିବ ମାନେ ଆପଣଙ୍କର ଆପଣଙ୍କର ବ୍ରାଣ୍ଡେଡ଼୍ ଉପରେ ଆପଣଙ୍କର ମିନିମମ୍ କଷ୍ଟ୍ ପଳାଇ ଆସିବ ଆପଣଙ୍କୁ ସେଭେନ୍ ହଣ୍ଡ୍ରେଡ଼୍ ପ୍ଲସ୍ ଆଉ ସେଇ ନନ୍ ବ୍ରାଣ୍ଡେଡ଼୍ ହେଲେ ଥ୍ରୀ ହଣ୍ଡ୍ରେଡ଼୍ ଫୋର୍ ହଣ୍ଡ୍ରେଡ଼୍ ଭିତରେ ମିଳିଯିବ କେଉଁଟା ଦରକାର କହୁନାହାନ୍ତି ଏ କ୍ୱାଲିଟି ତ ବର୍ତ୍ତମାନ ଆପଣଙ୍କର ପଳାଇ ଆସିବ ଖାଦିମସ୍ର ଜେନେରାଲ ଯେଉଁ ଚାଲଛି ଆଇଟମ୍ ଯେଉଁ ଚାଲିଛି ତା'ପରେ ଆପଣଙ୍କର ପଳାଇ ଆସିବ ମାନେ ରଫ୍ ଆଣ୍ଡ ଟପ୍ ହିସାବରେ ତିନି ଶହ ପଚାଶ ଚାରି ଶହ ପଚାଶ ଭିତରେ ହେବ କେଉଁ କେଉଁ କଲର୍ ଆପଣ କୁହନ୍ତୁ ମୁଁ ଦେଖାଇବି ଯେଉଁ ବ୍ଲାକ୍ କଲର୍ ତ ଅଛି ମାନେ ଆଗ ଲେସ୍ ବାଲା ଅଛି ସାମ୍ନାଟା ହାପ୍ ସୁ ପଛଟା ପ୍ଳେନ୍ ଅଛି ତ ସେଇଟା ଆପଣଙ୍କୁ ତିନି ଶହ ସତୁରି ପଡ଼ିଯିବ ହଁ ଦେଖନ୍ତୁ ଦେଖାଉଛୁ ସାଙ୍ଗେ ସାଙ୍ଗେ ହଁ ନିଅନ୍ତୁ ଦେଖନ୍ତୁ କେମତି ଲାଗୁଛି ଆପଣ ଦେଖନ୍ତୁ ନହେଲେ ଅଲଗା କଲର୍ ବି ଅଛି ଅଲଗା କଲର୍ ବି ତାର ମିଳିଯିବ ଛୋଟ ଆସିବନି ଗୋଟେ ସାଇଜ୍ର ଗୋଟେ ଗୋଟେ କଲର୍ ଆସୁଛି ଆପଣ ଏଇ ସାଇଜ୍ର ଅଲଗା କଲର୍ ପାଇପାରିବେ କିନ୍ତୁ ଆର ସାଇଜ୍ର ଆଉ ଆସିବନି ଆଉ ଟିକେ ଅଲଗା ବ୍ରାଣ୍ଡ୍ରବି ପଳାଇଆସିବ ଆପଣଙ୍କର ଯେଉଁ ସାଇଜ୍ ଖୋଜିବେ କେତେ ଛଅ ନମ୍ବର ନା ପାଞ୍ଚ ନମ୍ବର ଗୋଟେ ମିନିଟ୍ ଦେଖନ୍ତୁ ଏଇଟା ଆଉ ଆର ଆର ଦୁଇଟା କଲର୍ କେବଳ ଅଛି ଗୋଟେ ଅଛି ବ୍ଲାକ୍ ଅଛି ଆଉ ଗୋଟେ ରେଡ଼୍ ଅଛି

ଆର ସାଇଜ୍ ଆର ସାଇଜ୍ ମିଳିଯିବ ଆପଣଙ୍କୁ କିନ୍ତୁ ଏଇଟା ଟିକେ କଷ୍ଟ୍ ଆପଣଙ୍କୁ ଅଧିକା ପଳାଇଆସିବ ଆପଣଙ୍କର ଫାଇଭ୍ ହଣ୍ଡ୍ରେଡ଼୍ ପ୍ଲସ୍ ଆସିବ ଫାଇଭ୍ ଫର୍ଟି ଆସିବ ପାଞ୍ଚ ଶହ ଚାଳିଶ ପଳାଇଆସିବ ଆର ନାହିଁ ନାହିଁ ଫାଇଭ୍ ଆର ପାଞ୍ଚ ଶହ ଚାଳିଶ ଉପରେ ଆପଣଙ୍କୁ ଆସିବ ସେଭେନ୍ ପରସେଣ୍ଟ ଡିସ୍କାଉଣ୍ଟ ଆସିବ ଆଉ ତାଠୁ ଅଧିକା କରି ହବନି ସେଭେନ୍ ପରସେଣ୍ଟ ଡିସ୍କାଉଣ୍ଟ ଆସିବ ଏଇ ଏଇଟା ଆପଣ ନେଇଯାଆନ୍ତୁ ଏଇଟା ହାଇ୍ ୟୁଜ୍ ଦିଅନ୍ତୁ ନହେଲେ ଯେଉଁଟା ଦେଖୁଥିଲେ ସେଇଟା ତ ଆପଣଙ୍କୁ ମାନେ ଜଷ୍ଟ୍ ହାଲକା କମ୍ ରହୁଛି ମାନେ ଚଳିବ ସେଇଟା ତ ଦେଖନ୍ତୁ ଦୁଇଟା ଦେଖନ୍ତୁ ଆପଣଙ୍କ ଚଏସ୍ ଯେଉଁଟା ନେବେ ଦେଖନ୍ତୁ ଏଇଟା ରେଟ୍ ଆମର ତାର କମ୍ପାନୀ ଉପରେ ଅଛି ଆମର କମ୍ପାନୀ କମିଶନ ହିସାବରେ ଚାଲେ ଏଠି ଆମର ପ୍ରଫିଟ୍ ଲାଭ ସେମତି ନାଇଁ ସେଭେନ୍ ପରସେଣ୍ଟ ହିଁ କମ୍ପାନୀର ଡିସ୍କାଉଣ୍ଟରେ ଚାଲିଛି ସେମାନେ